ଆମେ ଯେଉଁ ଗୀତ ଗାଉ ସ୍ୱରକୁ କେମିତି କ୍ଲାନ୍ତ ନହେବ ଗୋଟିଏ ଗୀତ ଗାଇବା ପୂର୍ବରୁ ଭଜନ ହେଉ ଚମ୍ପୁ ଛାନ୍ଦ ଚୋଖି ଠାକୁରଙ୍କର ଭକ୍ତି ସଙ୍ଗୀତ ଗାଇବା ପୂର୍ବରୁ କେତିକି ସ୍ୱରରେ ତାଳ ମାନରେ ତାକୁ ଗାଇଲେ ଆଉ କଣ୍ଠ କ୍ଲାନ୍ତ ହେବ ନାହିଁ ଆଉ ତା'ର ଯେଉଁ ଘୋଷା ଆଉ ଅନ୍ତର ଗଂଜଲ ଗୀତର ଯେଉଁ ପଢ଼ି କମଳ ସ୍ୱରରେ ସିଏ ଆମେ ଗୀତ ଗୀତଟିକି ଚାହୁଁଛି କେତିକି ସ୍ଲୋ'ରେ ଧୀରେ ଯିବ ଆମେ ତାକୁ ଉଚ୍ଚ ସ୍ୱରରେ ଗାଇଦେବା ଉଚ୍ଚ ସ୍ୱରରେ ଗାଇଲେ ସ୍ୱର କ୍ଲାନ୍ତ ହୋଇପଡ଼ିବ ତେଣୁ ନିଜର ଆୟତ୍ତ ଭିତରେ ସ୍ଵରର ଗୀତ କେତିକି ଚାହୁଁଛି ତାକୁ ସେତିକି ଗାଇକି ତାଳ ମନରେ ଛିଡ଼ାଇଲେ କେବେ ସ୍ୱର କ୍ଲାନ୍ତ ହେବନାହିଁ